ହଁ ଡ୍ରାଇଭର ଭାଇ ମୁଁ ସଅଣ କହୁଥିଲି କୁକୁରକୁମ୍ପା ହଁ ଆପଣଙ୍କ ଅଟୋ ଯେଉଁ ମୁଁ ଦୁଇଦିନ ତଳେ ବୁକ୍ କରିଥିଲି ହଁ ହଁ ହଁ କାଲି ସକାଳ ସାତଟାରେ ଠିକଠାକ ସମୟରେ ପହଞ୍ଚିପାରିବେ ତ ମୁଁ ଫୁଲବାଣୀ ବସ୍ ଷ୍ଟାଣ୍ଡରେ ଶୀଘ୍ର ପହଞ୍ଚିବାର ଅଛି ହଁ ସକାଳ ସାତଟାରେ ବସ୍ ଛାଡ଼ିବାର ସମୟ ଅଛି କାହିଁକି ନା ଭୁବନେଶ୍ଵରରେ ମୋର ଗୋଟିଏ ଟ୍ରେନିଙ୍ଗ ଅଛି ତ ତେଣୁ ଆପଣଙ୍କୁ ଦୟାକରି ବିନୀତ ଅନୁରୋଧ କରୁଛି ଆପଣ ଟିକେ ଶୀଘ୍ର ପହଞ୍ଚିବାକୁ ଚେଷ୍ଟା କରିବେ